ଯଦି ଆମ ଗାଁରେ କାହାକୁ କୁକୁର କାମୁଡ଼ି ଦିଏ ପ୍ରଥମେ ଆମେ ସେହି ଲୋକକୁ ଧୈର୍ଯ୍ୟ ରଖିବାକୁ କହିବି ବା ସାନ୍ତ୍ଵନା ଦେବି ତା ବାଦ ଚେଷ୍ଟା କରିବି ଗୋଟିଏ ଗାଡ଼ି ଯୋଗାଯୋଗରେ ଆସିବାକୁ କାରଣ ତାଙ୍କୁ ତୁରନ୍ତ ମେଡ଼ିକାଲ ନେବାକୁ ପଡ଼ିବ ଯଦି କୁକୁର ପାଗଳ କୁକୁର ବି ହୋଇଥାଏ ତାହେଲେ ତାର ଭୂତାଣୁ ଟା ଅଧିକ ସଂକ୍ରମଣ ହେବାର ଅଛି ତ ମୁଁ ପ୍ରଥମେ ଦେଖିବି ଶହେ ଆଠ ଆମ୍ବୁଲାନ୍ସ ଫୋନ କରିଦେବି ଯଦି ଶହେ ଆଠ ଆମ୍ବୁଲାନ୍ସ ଆସିବାରେ ଡେରି ହୁଏ ତାହେଲେ ତୁରନ୍ତ ମୁଁ କୌଣସି ବ୍ୟବସ୍ଥା କରିକି ତାକୁ ପାଖ ମେଡ଼ିକାଲରେ ଭର୍ତ୍ତି କରେଇବି ଡକ୍ଟରଙ୍କ ସହିତ ଯୋଗାଯୋଗ ଆସି ସାରିଲା ପରେ ଶେଷରେ ତାଙ୍କ ପରିବାରକୁ ଏ ଯାହାକୁ ବି କୁକୁର କାମୁଡ଼ିଥିବ ତାଙ୍କ ପରିବାରଙ୍କୁ ଏ ସମ୍ବନ୍ଧୀୟ ସୂଚନା ଦେବି